ମୋର ପ୍ରିୟ ପତ୍ରିକା ହେଉଛି କାଦମ୍ବିନୀ ମୋତେ କାଦମ୍ବିନୀ ପତ୍ରିକା ବହୁତ ଭଲ ଲାଗେ କାହିଁକି ନା କାଦମ୍ବିନୀ ପତ୍ରିକାରେ ପତ୍ରିକାଟି ନାରୀମାନଙ୍କ ନେଇ ପ୍ରକାଶିତ ହୋଇଛି ଏହି ପତ୍ରିକାରେ ନାରୀମାନେ କେମିତି ଆଗକୁ ବଢ଼ି ପାରିଛନ୍ତି ସେହି ବିଷୟରେ ପତ୍ରିକାଟି ଲେଖା ଅଛି ଏବଂ ବହୁତ ନାରୀ ବଡ଼ ବଡ଼ କଳାକାର ମଧ୍ୟ ହେଇପାରିଛନ୍ତି ଓ ଏହି ପତ୍ରିକାଗୁଡ଼ାକ ଗୁଡ଼ିକ ରେଲୱ ଷ୍ଟେସନ୍ ଗୁଡ଼ିକ ମଧ୍ୟରେ ମିଳେ ଏବଂ ସେଗୁଡ଼ିକରେ ବିକ୍ରି କରାହେଉଛି କାଦମ୍ବିନୀ ଓ କୁନି କଥାର ସମ୍ପାଦକ ଡକ୍ଟର୍ ଇତିଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଛନ୍ତି ଡକ୍ଟର୍ ଇତିଶ୍ରୀ ସାମନ୍ତ ଙ୍କ ପରିକଳ୍ପନା ଖିଲାପ ଉପସ୍ଥାପିତ ପରିବେଶ ପରିବେଶିତ୍ ପଶ୍ଚିମାକାଶରେ ଉଜ୍ଜ୍ୱଳ ଭାରତୀୟର ତାରା ପୁଞ୍ଜ ପରିବେଶ ପରିବେଶିତ ଆଲୋକ୍ୟ ପାଠକ ନିଶ୍ଚିତ ଭାବରେ ଉପସ୍ଥାପନା କରିଛନ୍ତି ତେଣୁ ମୋତେ କାଦମ୍ବିନୀ ପତ୍ରିକାଟି ବହୁତ ପସନ୍ଦ ହେଇଛି ଏବଂ ମୋର ବହୁତ ପସନ୍ଦ ମଧ୍ୟ